ଭୌଗୋଳିକ ବଶିଷ୍ଟ ଗୁଡ଼ିକ ଭିତରେ ନଦୀ ପର୍ବତ ଏଇ ଯେଉଁ ପ୍ରାକୃତିକ ସୌନ୍ଦର୍ଯ୍ୟ ତାକୁ ଯେଉଁ ଦୃଢ଼ୀଭୂତ ହେଉଛି ସେଥିରେ ଏଁ ପ୍ରାକୃତିକ ସୌନ୍ଦର୍ଯ୍ୟ କହିବାକୁ ଗଲେ ବିଭିନ୍ନ ଗଛଲତାରେ ପରିପୂର୍ଣ୍ଣ ଅଁ ସେଇ ହ୍ରଦ ବା ନଦୀ ନିକଟରେ ଥିବା ସ୍ଥଳ ଭୁମି ଗୁଡ଼ିକ ସୁନ୍ଦର ଦେଖାଯାଉଛି ସବୁଜ ବନାନୀ ଗୁଡ଼ିକ ଆର ବି ସୌନ୍ଦର୍ଯ୍ୟ କହିଲେ ନ ସରେ ୟାପରେ ଯେଉଁ ଘାଗେରା ଅ ସାନଘାଗେରା ପିକ୍ନିକ୍ ସ୍ପଟ୍ ରାମଚଣ୍ଡୀ ରାମଚଣ୍ଡୀ ଗୋଟେ ପ୍ରାକୃତିକ ସୌନ୍ଦର୍ଯ୍ୟ ସେଇଟା କୁଶଭଦ୍ରା ନଦୀର ଶେଷମୁଣ୍ଡ ସମୁଦ୍ରରେ ମିଶି ବଙ୍ଗୋପସାଗରରେ ମିଶିଛି ତେଣୁ ଯେତେବେଳେ କଳାପାହାଡ଼ ଆକ୍ରମଣ କଲା ସେତେବେଳେ ରାମଚଣ୍ଡୀ ନିଜେ ଗରା କା କାଖେଇ ଲୁକାୟିତ ଲୁଚିଗଲେ ଏଁ ଏଣୁ କଥାରେ ଅଛି ଯେ ଅଇଲା କଳାପାହାଡ଼ ଭାଙ୍ଗିଲା ଲୁହାର ବାଡ଼ ପିଇଲା ମହାନଦୀ ପାଣି ଏଁ